ଆମ ଅଞ୍ଚଳର ଅଭିଯୋଗ ଆମେ ଆମର ଥାନାରେ ଯାଇ କରୁ ଏବଂ ତହସିଲଦାରରେ କରୁ ଆଉ ଏବଂ ଗ୍ରାମପଞ୍ଚାୟତରେ ଆମର ସରପଞ୍ଚଙ୍କ ପାଖେ ଅଭିଯୋଗ କରୁ କିଛି ମାତ୍ରାରେ ଅଭିଯୋଗ ଆମର ଶୁଣନ୍ତି ଆଉ କିଛି ମାତ୍ରାରେ ଶୁଣନ୍ତି ନାହିଁ ଆଉ କିଛି ମାତ୍ରାରେ ଆମେ ଅଭିଯୋଗ କରୁ ବ୍ଲକ ଅଫିସ ବ୍ଲକରେ ଯାଇ ଅଭିଯୋଗ କରୁ ଆଉ ସେଠାରେ ମଧ୍ୟ କିଛି ଶୁଣନ୍ତି କିଛି ଶୁଣନ୍ତିନି ଆଉ ଅଭିଯୋଗ ହେଲା ପ୍ରତି ପଞ୍ଚାୟତ ହେଉ କି ଇଲେକ୍ସନ ଆସୁ ନେତାମାନେ ଆସନ୍ତି ଆଉ ଆମେ ତାଙ୍କ ଆଗେ କିଛି ଅଭିଯୋଗ କଲେ ସେମାନେ ବି ପ୍ରତିଶ୍ରୁତି ଦିଅନ୍ତି ଆଉ ପ୍ରତିଶ୍ରୁତି ଦେଲା ପରେ ବି ସେମାନେ କିଛି କରନ୍ତି ଆଉ କିଛି ବି କରନ୍ତି ନାହିଁ